ମୁଖ୍ୟତଃ ଏବେ କୁକୁଡ଼ା ଚାଷକୁ ଲୋକମାନେ ବହୁତ ଗୁରୁତ୍ୱ ଦେଉଛନ୍ତି ଆଉ ଏବଂ ଗୁରୁତ୍ୱ ଦେବା ବି ବହୁତ ଆବଶ୍ୟକୀୟ ପଡ଼ୁଛି କାରଣ ବଜାରରେ ବହୁତ ସାରା ଲୋକ ଏହି ଆମିଷ ଖାଇବା ପାଇଁ ବହୁତସାରା ଇଣ୍ଟରେଷ୍ଟ ହୋଇ ଗଲେଣି ଛୋଟ ଠୁ ବଡ଼ ଯାଏ ପର୍ଯ୍ୟନ୍ତ ଘରେ ଘରେ ସବୁଠି ଟାଇମ୍ ଅନୁସାରେ ଆମିଷ ଖାଇବାକୁ ପସନ୍ଦ କରୁଛନ୍ତି କୁକୁଡ଼ା କୁକୁଡ଼ା ବ୍ୟବସାୟ ଗୋଟିଏ ଭଲ ବ୍ୟବସାୟ ବୋଲି ମୁଁ ନିଜକୁ ଭାବୁଛି ଲୋକମାନେ ଯାହା ଯେଉଁମାନେ ଜବ୍ରେ ଅଛନ୍ତି ଯେଉଁମାନେ ଚାକିରୀ ବାକିରୀ କରିଛନ୍ତି ସେମାନେ ବି ଇଣ୍ଟରେଷ୍ଟ ନେଇକି କୁକୁଡ଼ା ଚାଷ କରୁଛନ୍ତି ଏବଂ ଯାହାର ବାରି ସଫିସେଣ୍ଟ ଯାହାର ବାରି ଅଛି ସେମାନେ ବି ବାରିରେ ଫଳ ଫଳ ଇତ୍ୟାଦି ଫୁଲ ଇତ୍ୟାଦି ପ୍ରକାର ଜିନିଷ ଲଗାଇକି ବଜାରକୁ ନେଇ ସକାଳୁ ମାର୍କେଟରେ ଯାଇକି ଦେଉଛନ୍ତି ସବୁ ଜିନିଷ କୁକୁଡ଼ା ଚାଷ ଗୋଟିଏ ଭଲ ଉପାୟ ବୋଲି ମୁଁ ଆଶା କରୁଛି